ହ୍ୟାଲୋ ହଁ ଭଲ ତମର ସବୁ ଭଲ ନା ଆଉ ସବୁ ଖବର ଦେଶବାସୀ ଦେଶବାସୀ ଖବର କ'ଣ ସବୁ ହଁ ଚାଲିଛି ସେମିତି ଆଉ କ'ଣ ହେଲାକି ନାଇଁ କ'ଣ କରୁଛ କୁହ ଏମିତି ଚାଲିଛି ଆଉ ତୁମର ସବୁ ଭଲ ନୁହେଁ କି ଆଉ ଏଇନାକେ କ'ଣ ନାଇଁ ଏଇନାକେ ସୁଭଦ୍ରା ଯୋଜନା ଚାଲିଛି ଦିଆହୋଇଛି ଆଉ ହେଉଛି ବୁଢ଼ା ବୁଢ଼ୀ ଲୋକଙ୍କୁ ଭତ୍ତା ଏଇନାକେ ତିନି ହଜାର ସାଙ୍ଗସନ୍ ହୋଇଛି ଦିଆହେବ ହଁ ପାଇବେ ପାଇବେ ଆଉ ନା ପାଇବେ ପାଇବେ ବୁଢ଼ା ବୁଢ଼ୀର ଅଶୀ ବର୍ଷ ଇଏ ହେଲାବେଳକୁ ଦିଆହେବ ନା କେଉଁଠି ଠକୁୁଛି ଆପଣ ଦେଖନ୍ତୁ ଆଜ୍ଞା କ'ଣ ହେଇ ହୋଇଯିବ କ'ଣ ହେଉଛି ଦେଖ ଆଗକୁ ଦେଖ କ'ଣ ହେଉଛି ଜଳିବା ରେଟ୍ ଏଇନେକେ ଇଏ ହୋଇଛି କେଉଁଠି ରେଟ୍ ଏଇନା ସବୁ ଆଗରୁ ତ ଥିଲା ଏବେ ତ ହୋଇଛି ସେ ଆଉ ନାଇଁ ମ ଚଳିବନି ଏଇନା ତ ସୁବିଧା କେତେ ବି ଜେ ପି ସୁବିଧା କରିଦେଲାଣି ଆଉ ନା ମୁଁ ତଣ୍ଟିକୁ କେଉଁଠି ଚିପିଲାଣି ଏଇଟା ତୁମ ବି ଜେ ଡି କ'ଣ ଆଗରୁ କ'ଣ କରୁଥିଲା କି ନା ଆଉ ନୂଆ ହଇରାଣ କେଉଁଠି କାଇଁ ହେଲେଣିି ଏଇ ଦୁଇ ତିନି ଦିନ ହେଲା ନା ଆସିଛି ଏବେ ଏବେ ଆସ୍ତେ ଆସ୍ତେ ଚାଲିଛି କେତେ ଆଗକୁ ଦେଖ କ'ଣ ହେଉଛି କ'ଣ ହେବ ଆଗକୁ ଦେଖ ନା ନାଇଁ ନାଇଁ ସବୁ ଏଇନାକ ବଢ଼ିଆ ଚାଲିବ ଦେଖ ଆଗକୁ କ'ଣ ହେବ ଆଗକୁ କେତେ ସୁରକ୍ଷା ହେବ କ'ଣ ହେବ ହଉ ହଉ ରଖନ୍ତୁ ଆଉ ନା କ'ଣ କହିବେ ହଉ ହଉ ସାହାଯ୍ୟ କରିବା ଆଉ